ହଁ କୁହନ୍ତୁ ଅଛି ଆଉ ମୋ ନାଁ ଲକି ଲେଙ୍କା ହଁ ଭଲ ଅଛି ଆପଣ କିଏ

ହଁ ହଁ କେଉଁଠି ଅଛନ୍ତି କି ହଁ ହଁ ଆପଣ ଜାଣିଛନ୍ତି ମୁଁ ଆପଣ ଜାଣିଚନ୍ତି କି ମୁଁ ଷ୍ଟେଟସ୍ନାରୀ ଦୋକାନ କେଉଁଠି ଖୋଲିଛି କେଉଁଠି କେଉଁ ଜାଗାରେ ଯେଉଁ କୋରାପୁଟର ଜଗନ୍ନାଥ ମନ୍ଦିର ସୁବର୍ଣ୍ଣପୁର ସେଇଠି ତ

ଆମର ଆମର ଏଠାରେ ଚୁଡ଼ି କାନର ଏମିତି ଯାହା ଆପଣ ଖୋଜିବେ ଦାମ୍ ଚୁଡ଼ିର ଦାମ୍ ହେଉଛି ମାନେ ଯେଉଁ ସାମାନ୍କୁ ଦେଖିକି ସେ ଏମିତି ଶହେ ଟଙ୍କା ପଡ଼ିବ ହଁ ଆପଣ କ'ଣ କ'ଣ ନେବେ କି

ମେହେନ୍ଦୀ କେତେ ପେଟି ମେହେନ୍ଦୀ କେତେ ପେଟୀ ନେବେ ଓହୋ ଆଉ କାନର ଚୁଡ଼ି ହଁ ହଁ ବ୍ରାଣ୍ଡ୍ ଚୁଡ଼ିଯାକ ପଡ଼ିବ ଶହେ ପଡ଼ିବ ଆଉ ମେହେନ୍ଦୀ ପେଟିଟା ପଡ଼ିବ ଏମତି ତିନିଶହ ପଡ଼ିବ

ତମେ ଟିକେ ହୋଲସେଲ୍ରେ ନେବ ତ ସେଥିପାଇଁ ଟିକେ କମ୍ ପଡ଼ିବ ହଁ ହଁ ହଉ ରଖିଲି ମୁଁ ଆପଣଙ୍କ ଜିନଷ କାଢ଼ିକି ରଖି ଦେଉଛି